ମୋର ପ୍ରିୟ କଳାକାର ସୌରଭ ଭରଦ୍ୱାଜ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମନୋଜ ମିଶ୍ର ପସନ୍ଦ ଇଏ କରୁ ଯେ ସେମାନଙ୍କ ସଙ୍ଗୀତ ଏବଂ ନିର୍ଦ୍ଦେଶନାରେ ବହୁତ ବାସ୍ତବତା ରହେ ଯାହାଦ୍ୱାରା କିି ଆମେ ତାଙ୍କୁ ବହୁତ ପସନ୍ଦ କରୁ ମୁଁ ନୁହେଁ ସଂଖ୍ୟାଧିକ ଓଡ଼ିଆ ତାଙ୍କୁ ବହୁତ ପସନ୍ଦ କରନ୍ତି ଯାହାଦ୍ୱାରା କିି ସେମାନେ ବି ବହୁତ ସେମାନଙ୍କ ଗୀତ ଶୁଣିଲେ ବହୁତ ବାସ୍ତବତା ଲାଗେ ଫୁଟି ଉଠେ ବହୁତ ବାସ୍ତବତା ସେଥିପାଇଁ ଆମେ ତାଙ୍କୁ ବହୁତ ପସନ୍ଦ କରୁ ଆଉ